ଆପଣଙ୍କ ପାଖରେ ବର୍ତ୍ତମାନ ଏଲ୍ ପି ଜି ସଂଯୋଗ ଅଛି କି ଯଦି ହଁ ତେବେ ପୂର୍ବରୁ କାଠ ବ୍ୟବହାର ଠାରୁ ଅନୁଭୂତି କିପରି ଭିନ୍ନ ଯଦି ନା ତେବେ ଆପଣ କ'ଣ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଧୂଆଁ ଓଦା କାଠ କଳା ବାସନ ଇତ୍ୟାଦି ଏଲ୍ ପି ଜି ଗ୍ୟାସ୍ ଆମର୍ ଅଛି ଯେ ଆମେ ସବୁବେଳେ ତାକୁ ଭର୍ତ୍ତି କରିପାରୁନି ଗ୍ୟାସ୍ ଗ୍ୟାସ୍ ଥିବାରୁ ଆମେ ବହୁତ ସୁବିଧାରେ ରୋଷେଇ ଫୋସେଇ କରିପାରୁଥିଲେ କିନ୍ତୁ କାଠରେ ବହୁତ ଅସୁବିଧା ବର୍ଷା ଦିନେ କାଠ ଜଳେନି ଧୂଆଁରେ ଆଖି ଫାଖି ଫୁଲିଯାଏ ଯେଗାରେ ରୋଷେଇ କରାଯାଏ ସେଗାରେ କାଠ ପତ୍ରରେ ବହୁତ କଳା ହୁଏ ହାତ ଫାତ କଳା ହୋଇଯାଏ ବାସନ ମଜାମାଜିରେ ବି ବହୁତ ଅସୁବିଧା ତ ଗ୍ୟାସ୍ରେ ହେଲେ କିଛି ନାହିଁ ସାଙ୍ଗେ ସାଙ୍ଗେ ଯେଆଡ଼େ ଏଆଡ଼େ ସିଆଡ଼େ ଯାଇଥିଲେ ବି ଆସି ମାରିଦେଲେ ହେଲା ସାଙ୍ଗେ ସାଙ୍ଗେ ଚା' ଜଳଖିଆ ତରକାରୀ ଫରକାରୀ ସବୁ ସାଙ୍ଗେ ସାଙ୍ଗେ ହେଇଯାଇ କିଛି ଅସୁବିଧା ନାହିଁ ବାସନ ମାରିତେ ବି ଅସୁବିଧା ନାହିଁ କିନ୍ତୁ କାଠକୁ କାଠରେ ଜାଳ କଲେ ବହୁତ ଅସୁବିଧା ବର୍ଷା ଦିନେ ତ ଆଖିକା ଫୁଲିଯାଏ ଆଜ୍ଞା ଆଉ କ'ଣ ଅନୁଭୂତି କହିବି କାଠରେ ଯେଉଁମାନେ ଜାଳ କରିଛନ୍ତି ସେଇମାନେ ହିଁ ଜାଣିଛନ୍ ଧୂଆଁ ଯେନ୍ତି ଅଦା ଟିକେ ହେଇଗଲେ ମାନେ ଆଉ ଜଳିବାର ନାହିଁ ହଁ ଆଖି ଫାଖି ଫୁଲିଯାଏ ରୋଷେଇ ବି ବହୁତ ଏଆଡ଼େ ସିଆଡ଼େ ଯାଇଥିବେ ଆସିଲେ ଦୁଇ ଜଣ ସାରା ଖାଲି କଳି କରିବେ ଆଉ କିଛି ନାହିଁ ଆଜି ରୋଷେଇ ହୋଇପାରିବନି ଏ ନାହିଁ ଏଇସବୁ ଇତ୍ୟାଦି ଘରେ କ'ଣ ନଗଡ଼ ବି ହୁଏ ତେଣୁ ତେଣୁ ଗ୍ୟାସ୍ଟା ଟିକେ ଫ୍ରି ଫ୍ରି ଯଦି ସରକାର କରିଥାନ୍ତା ନା ବହୁତ ସୁବିଧା ହୋଇଥାନ୍ତା ତେଣୁ ସରକାରଙ୍କ ପାଖରେ ଅନୁରୋଧ କରିଚେ ଯଦି ଗ୍ୟାସ୍ଟା ଟିକେ କମ୍ ହେଲେ ହୋଇଥାନ୍ତା ତେଣୁ ଫ୍ରି ଦୁଇ ମାସ ଦେଇକି ଆଉ କିଛି ନାହିଁ ଆଜ୍ଞା ତେଣୁ କାଠରେ ବହୁତ ହଇରାଣ